ମୁଁ ପ୍ରଥମେ ଗ୍ୟାସ୍ ଅନ୍ କରି ସସ୍ପେନ୍ରେ କିଛି ପାଣି ଦେଇ ବସାଇଦିଏ ପାଣି ଟିକେ ଗରମ ହେଇଗଲା ପରେ ସେଥିରେ ଅମୁଲ ପକାଇ ଚାମଚ ସାହାଯ୍ୟରେ ଗୋଳାଇ ଦିଏ ତାପରେ ସେଥିରେ ଆବଶ୍ୟକ ଅନୁସାରେ ଚାପତି ପକାଏ ଚାପତି ଫୁଟିଗଲା ପରେ ସେଥିରେ ଅଦା ଛେଚି ପକାଏ ଅଦା ଫୁଟିଗଲା ପରେ ସେଥିରେ ଆବଶ୍ୟକ ଅନୁସାରେ ଚିନି ପକାଏ ଚିନି ଟିକେ ଫୁଟିଗଲା ପରେ ସେଥିରେ ସାମାନ୍ୟ ପରିମାଣର ଲୁଣ ପକାଏ ସବୁ ଜିନିଷ ପକାଇଲା ପରେ

କିଛି ସମୟ ଫୁଟାଇ ଦିଏ ତାପରେ ଗ୍ୟାସ ବନ୍ଦ କରି କପରେ

ଘରର ଚା ପିଉଥିବା ଲୋକଙ୍କୁ ଦିଏ ଓ ନିଜେ